ଆପଣ ଷ୍ଟଲ୍ ସେଲର କହୁଛନ୍ତି କି ଆପଣଙ୍କ ଆପଣଙ୍କ ଷ୍ଟଲ୍ ଖାଲି ଅଛି ବଡ଼ ଷ୍ଟଲ୍ ନା ଛୋଟ ଷ୍ଟଲ୍ ଉଁ ବଡ଼ ଷ୍ଟଲ୍ ଦରକାର ଗୋଟେ ଦରକାର ଆପଣଙ୍କ ଷ୍ଟଲରେ କେଉଁ ସ୍ଥାନରେ ଅଛି ମାନେ ସହରରେ ନା ସହର ବାହାରେ

ପାର୍ଲର ଦେବା ପାଇଁ ସେଟା ଗୋଟେ ଉପଯୁକ୍ତ ସ୍ଥାନ କି ଇଲେକଟ୍ରି ବିଲ ଆପଣ ଦେବେ ନା ଆମକୁ ଦେବାକୁ ପଡ଼ିବ ଅ ହ ପାଣିର ସୁବିଧା ଅଛି ନା ନାହିଁ ବର୍ଷା ବସ ଷ୍ଟାଣ୍ଡରେ ଅଛି ହଁ ବସ ଷ୍ଟାଣ୍ଡ ଆମେ ବାହାରୁ ଆସିକି ଏଇଠି ଷ୍ଟଲ ଭଡ଼ାକୁ ନେବାକୁ ଚାହୁଁଛୁ ଉଃ ଘର ଘର ଭଡ଼ା ଆପଣଙ୍କୁ କେତେ ଦେବାକୁ ପଡ଼ିବ ଘର ଭଡ଼ା ତିନି ହଜାର ପୁଣି ଷ୍ଟଲ ତିନି ହଜାର ହୁଁ ଆପଣ ହଁ ହଁ ହଉ ହଁ